ମୁଁ ଦୁଇ ହଜାର କୋଡ଼ିଏରେ ମାଛ ଧରା ଶିଖିଥିଲି ମୋର ଗୋଟେ ସାଙ୍ଗ ଦୀପକ ଠାରୁ ଯେତେବେଳେ ଆମର ବନ୍ଧର ଖରାଦିନେ ପାଣି ଶୁକା ଶୁଖିଗଲା ସେତେବେଳେ ଆମେ ଯାଇକିରି ସେଠାରେ ଛୋଟ ଛୋ ଛୋଟ ଛୋଟ ମାଛ ଧରୁଥାଉ ଓ ବନ୍ଧରେ ଯେତେବେଳେ ପାଣି ଖରାଦିନେ ଆସିଲା ପରେ ବର୍ଷାଦିନ ଆସିଲା ତାହେଲେ ଆମେ ଖରାବେଳେ ଯାଇ ଯେତେବେଳେ ପାଣି ସ୍ଥିର ରୁହେ ସେତେବେଳେ ଆମେ ସେଇଟା ଚାଦର ଧରି ମାଛ ଧରିଥାଉ ଓ ଆମେ ବେଳେବେଳେ ଯେତେବେଳେ ନାଳକୁ ଗାଧେଇ ଯାଇଥାଉ ଓ ନାଳରେ ମଧ୍ୟ ମାଛ ଧରିଥାଉ ଓ ଯେତେବେଳେ ବନ୍ୟା ନହେଲେ କ'ଣ ଆସିଥାଏ ତାହେଲେ ଆମେ ନାଳ ସାଇଡ଼ିକି ଗୋଟେ ଗୋଟେ ତାଟ ଭଳିଆ ରଖି ଯେତେବେଳେ ପାଣି ଗଡ଼ଣି ହୁଏ ସେତେବେଳେ ସେ ମାଛ ଡେଇଁଲେ ସେ ଏ ଯେଉଁ ଜାଲିରେ ଆସି ପଡ଼େ ଆମେ ପିଲାବେଳେ ଆମେ ଦୀପକ ଆକାଶ କାଳିଆ ଆମେ ଚାରି ଜଣ ସବୁବେଳେ ଯାଇ ମାଛ ଧରୁଥାଉ ଓ ସେ ମାଛ ଆଣି ଆମେ ଏ ଫିଷ୍ଟ କରୁଥାଉ ଓ ନହେଲେ ଆମେ ସେ ବହୁତ ମାଛ ଯଦି ହେଲେ ତାହେଲେ ଆମେ ସେ ମାଛ ବିକି ଦେଇଥାଉ ମୁଁ ଦୁଇ ହଜାର କୋଡ଼ିଏ ମସିହାରେ ଦୀପକ ଠାରୁ ମାଛ ଧରା ଶିଖିଥିଲି ଓ ସେ ମାଛ ଧରାରେ ଆମେ ଚାଦର ଧରି ମାଛ ଧରିଥାଉ ମୁଁ ତାଠୁ ଶିଖିଥିଲି ଏମିତି ମାଛ ଧରିବାରେ ଆଉ ଆଉ ଆଉ କ'ଣ କହିବି